ଗଣମାଧ୍ୟମ ଦ୍ୱାରା ଆମର ସମାଜର ବହୁତ କିଛି ଉନ୍ନତି ହୋଇଥାଏ ଯେମିତିକି ସ୍ୱାଧୀନତା ଏବଂ ସାମ୍ବିଧାନିକ ସବୁପକାରର ଉନ୍ନତି ହୋଇଥାଏ ସେଥିମଧ୍ୟରୁ ଯଦି ଆମ ନ୍ୟୁଜ ସେଇଟା ନ୍ୟୁଜ କିମ୍ବା ନ୍ୟୁଜ ପେପର ଦ୍ୱାରା ଆମ ସମସ୍ତଙ୍କ ପାଖରେ ଆସିଥାଏ ସେ ସମ୍ବାଦ ଆଉ ଇତ୍ୟାଦି ଦ୍ୱାରା ଆମର ସବୁ ପ୍ରକାର ହୋଇଥାଏ କେତେଜଣଙ୍କ ଆକ୍ଟିଂ ସବୁ କରିକିନା ଗାଁ ଗାଁ ବୁଲିକିନା ସବୁଆଡ଼େ କହନ୍ତି ନ୍ୟୁଜ୍ର ଆଉ ଏବେ ଆମ ଓଡ଼ିଶାରେ ପ୍ରାୟ ସବୁଆଡ଼େ ନ୍ୟୁଜ ପାଇଁ ସମସ୍ତେ ଦେଖନ୍ତି ସେଥିମଧ୍ୟରୁ ସମ୍ବାଦ ନ୍ୟୁଜ୍ ପେପରକୁ ସମସ୍ତେ ଦେଖନ୍ତି ଓଡ଼ିଶା ଆଉ ସମାଜ ବୋଲି ଗୋଟେ ନ୍ୟୁଜ ପେପର ଅଛି ସେ ନ୍ୟୁଜ ପେପରରେ ସବୁ ପ୍ରକାରର ଇମ୍ପୋଟାଣ୍ଟ ଟପିକ୍ ଯାହା ଛୋଟ ବଡ଼ ଯେତିକି ବି ଅଛି ସବୁପ୍ରକାରର ତହିଁରେ ନ୍ୟୁଜ ଆସିଥାଏ ଆଉ ଓ ଟି ଭି ବୋଲି ଚ୍ୟାନେଲ ଗୋଟେ ଅଛି ଟେଲିଭିଜନ ତହିଁରେ ସବୁ ପ୍ରକାର ନ୍ୟୁଜ ଆସେ ଏବଂ ଦୁର୍ଘଟଣା କି ସୁବିଧା ଭଲ କ'ଣ ଉନ୍ନତି ବିଷୟରେ ବି ଆସିଥାଏ କିମ୍ବା କୌଣସି ବୋର୍ଡର୍ ରେଜଲ୍ଟ ବି ବାହାରିଲେ ତହିଁରେ ଏଇ ଲିଙ୍କ ଆସେ ଟେଲିଭିଜନ୍ ଦ୍ୱାରା